ପଶୁପାଳନରେ ସାଧାରଣତଃ ଗାଈ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ପାଳନ କରିଥାଉ ଗାଈ ଗାଈଠୁ କ୍ଷୀର ଖାଇଥାଉ ବଳଦ ହଳ ବୁଲାଏ ପଇସା ଖର୍ଚ୍ଚ ହୁଏନା ହଳ ଚାଷ କରୁ ବିଲରେ ମେଣ୍ଢାକୁ ବିକ୍ରି କରିଥାଉ ପଇସା ଆଣିକି ଚଳିଥାଉ ଛେଳି ବି ମାଂସ ଖାଉ ବିକ୍ରି କରୁ କୁକୁଡ଼ା ଆଣ୍ଡା ଖାଉ ମାଂସ ଖାଉ ବିକ୍ରି ବି କରୁ ପଇସା ଆଣୁ ଗୋବର ବି ଖତ ଲଗାଉ ବିକ୍ରି କରୁ ଖତ ଇତ୍ୟାଦି ଆମେ ପାଳନ କରି ଲାଭବାନ ହୋଇଥାଉ